ହ୍ୟାଲୋ ମା' ମଙ୍ଗଳା ଟ୍ରାଭେଲ୍ସ ଏଜେନ୍ସିରୁ କହୁଛନ୍ତି ତ ମୁଁ ଯେଉଁ କାର୍କୁ ବୁକିଂ କରିଥିଲି ସେ କାର୍ର ଡ୍ରାଇଭର ଉପଯୁକ୍ତ ସମୟରେ ଆସି ପହଞ୍ଚିପାରୁନାହିଁ ତେଣୁ ସେ କାର୍ ବୁକ୍ କରିଥିବା କାର୍କୁ ମୁଁ କ୍ୟାନସଲ୍ କରିବାକୁ ଚାହୁଁଛି